ମୋର ପରିବସ୍ତନ ସ୍ଥାନ ହେଲା ପୁରୀ କାରଣ ପୁରୀରେ ଗଲେ ବହୁତ ଏମିତି ଯେ ବହୁତ ବଢ଼ିଆ ଲାଗେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିସାରିଲା ପରେ ନିଜର ଯେତେ କଷ୍ଟ ବା ଯେତେ ଯାହା ପାପ ଥିଲେ ବି ଦୁରେଇ ଯାଏ ସେମିତି ବହୁତ ଆନନ୍ଦନା ମିଳେ ସେଇ ଜାଗାକୁ ଗଲେ ଏତେ ଖୁସି ମିଳେ ଯେ ସେଇଟା କହି ହୁଏନାହିଁ କାରଣ ସେ ଜାଗାରେ ବହୁତ ଆକର୍ଷଣୀୟ ଜିନିଷ ଦେଖିବାକୁ ମିଳେ ସମୁଦ୍ର ବାଲିଭୂମି ବା ବହୁତ ପର୍ଯ୍ୟଟକ ଆସନ୍ତି ସମୁଦ୍ରରେ ବହୁତ ବୁଲାବୁଲି କରିବା ପାଇଁ ଗାଧୋଇବା ପାଇଁ ବହୁତ ସୁନ୍ଦର ଲାଗେ ବହୁତ ବୁଲିବା ପାଇଁ ଭଲଲାଗେ ଚାରିପଟେ ତାର ବହୁତ ସୌନ୍ଦର୍ଯ୍ୟ ଜିନିଷ ବା ବହୁତ ମନ୍ଦିର ହେଉ ବା ବହୁତ ରାସ୍ତାଘାଟ ପରିବର୍ତ୍ତନ ଏତେ ଭଲ ଲାଗେ ସେଥିରେ ସାଙ୍ଗସାଥିମାନଙ୍କୁ ବୁଲିବା ପାଇଁ ବେଳାଭୂମି ସବୁଠାରୁ ବହୁତ ବଢ଼ିଆ ଲାଗେ ବା ସେଠିର ପୁରୀ ପ୍ରସାଦ ଅବଢ଼ା ଟିକିଏ ପାଇଲେ ଏତେ ଖୁସି ଲାଗେ ଯା ପୁରା କିଛି ଦିନ ନ ଖାଇକରି ଯେମିତି ଗୋଟିଏ ଦିନ ଖାଉଛି ସେମିତି ବହୁତ ଖୁସି ଲାଗେ ସାଙ୍ଗ ସାଥିମାନଙ୍କ ସହିତ ବୁଲା ବୁଲାବୁଲି କରିବା ପାଇଁ ଗାଧୋଇବା ବହୁତ ମଜା ଲାଗେ ସମୁଦ୍ର କୂଳରେ ତ ପୁରା ଦିନ ରାତି ସବୁବେଳେ ପଡ଼ିକି ରହିଥା ଭଳିଆ ଲାଗୁଛି ନା ସ୍ୱର୍ଗଦ୍ୱାରରେ ଯାଇକରି ବହୁତ ଖୁସି ଲାଗୁଛି ଯେ ସ୍ୱର୍ଗ ଏମିତିକା ଜାଗାକୁ ଗଲେ ବହୁତ ନିଜ ପାପ ପୁରା ଧୋଇ ହୋଇ ହେଇ ଯାଉଛି ପୁରା ସେମିତି ପୁରୀ ଗୋଟିଏ ଏମିତିକା ଜାଗା ସବୁଠାରୁ ଆମ ଓଡ଼ିଶାର ସବୁଠାରୁ ପ୍ରିୟତମ ବହୁତ ସୁନ୍ଦର ଜାଗା